ହ୍ୟାଲୋ ଆଜ୍ଞା ନନା ମୋତେ ଟିକେ ସମ୍ବଲପୁରୀ ଶାଢୀ ବିଷୟରେ ଟିକେ ଜାଣିବାର ଥିଲା ଆଉ ଟିକେ ମୋତେ କହିବ କେମିତି କ'ଣ ସମ୍ବଲପୁରୀ ଶାଢୀ କିଣିବି ରେଟ୍ କେତେ କ'ଣ ଆସୁଛି ତା ବିଷୟରେ ଟିକେ କୁହନ୍ତୁନା ମୁଁ ନୟାଗଡ଼ ରୁ ଆସିଛି ଏମିତ ଏହିଠି ଜାଣିନି ତ କିଛି ଆଉ ବିଷୟରେ ଟିକେ ଜାଣିବାକୁ ଚାହୁଁଛି ଆଉ ହଁ ହଁ ଏ କ'ଣ କେମିତି କ'ଣ ତିଆରି ହୋଉଛି ମାନେ କ'ଣ ହାତରେ ଘରେ ଲୋକ ବସିକି ତିଆରି କରୁଛନ୍ତି ନାଁ ମେସିନ ଲାଗୁଛି ନାଁ କେମିତି ନା ବଡ଼ ବଡ଼ କମ୍ପାନୀ ବସିଛି ନା ଫ୍ୟାକ୍ଟ୍ରି ନା କେମିତି କ'ଣ ନାଁ ମୁଁ ଶାଢ଼ୀ ଗୋଟାକ ଯେଉଁ ତିଆରି ହେଉଛି ଯେଉଁ ମାନେ ତିଆରି କରୁଛନ୍ତି ୟାକୁ ସେମାନେ ବିକୁଛନ୍ତି ନାଁ ଅଲଗା ଲୋକ ସେମାନଙ୍କ ପାଖରୁ କିଣିକି ଆଣିକି ଦୋକାନରେ ବିକୁଛନ୍ତି କି କ'ଣ କେମତି ନା ଏମିତି କିଛି ମାର୍କେଟ ଅଛି ମାନେ ବଜାର ଅଛିକି ମୋତେ କହିବ ସେହିଠି ସବୁ ପ୍ରକାରର ସମ୍ବଲପୁରୀ ଶାଢୀ ମାନେ ସେହିଠି କମ୍ ଟଙ୍କାରେ ଉପଲବ୍ଧ ହେଉଥିବ ସେମତି କହିବ ଟିକେ ସେହିଠି କେତେ ଟଙ୍କା ଭିତରେ ମିଳିଯିବ ଶାଢ଼ୀ ଆଚ୍ଛା ଇଏ ଯେଉଁ ଶାଢୀ ଗୁଡ଼ାର ତାର ଲାଷ୍ଟିଂ କେମିତି କ'ଣ ଆଉ ଗୋଟେ କଥା କହୁନ ସମସ୍ତେ କୁହନ୍ତି ଶାଢୀ ହଁ ଆଉ ଗୋଟେ ଜିନିଷ ଯଦି ମୁଁ ଶାଢୀ ଟା ସମ୍ବଲପୁରରୁ ନେଲେ କ'ଣ କମ୍ ପଡ଼ିବ ନା ଆମ ଓଡ଼ିଶାର ଆଉ କୌଣସି ଜାଗା ରୁ କିଣିଲେ ବି କମ୍ ରେ ପାଇ ପାରିବି ନା କେମିତି କ'ଣ କାହିଁକି ନା ମୋର ସେ ସାଙ୍ଗ ମାନେ କହୁଥିଲେ କ'ଣ ମୁଁ ବୁଝିଥିଲି ସେ କହିଲେ ସେ ସମ୍ବଲପୁର ରେ ଆଣିଥିଲେ ସେ ବହୁତ କମ୍ ପଡ଼ିଲା ତାପରେ ଏହିଠି ମୁଁ ଲୋକାଲ ମାର୍କେଟ ରେ ବୁଝିଲି ଅଧିକା ପଡ଼ିଗଲା ଆଉ ସେ ଯେଉଁଟା କହୁଥିଲେ ସେହିଠି ଚାରି ହଜାର ପାଞ୍ଚ ହଜାର ଏହିଠି ତାଙ୍କୁ ସେହିଟା ପଡ଼ିଯାଉଛି ସାତ ହଜାର ଆଠ ହଜାର ଆଉ ସେହିଥି ପାଇଁ ମୁଁ ଏ ବିଷୟରେ ପଚାରୁ ଥିଲି

ହଉ ଠିକ୍ ଅଛି ହଉ ତାହେଲେ ମୋତେ ଏହି ସମ୍ବଲପୁରରୁ ଏହିଠୁ ନେଇଗଲେ ଭଲ ହେବ ଆଉ